ଆମ ଗ୍ରାମରେ ଏକ ବିଦ୍ୟାଳୟ ରହିଛି ଏବଂ ସେଠାରେ ଶୌଚାଳୟର ଅସୁବିଧା ରହିଛି ପାନୀୟ ଜଳ ରହିଛି କିନ୍ତୁ ଶୌଚାଳୟର କିଛି ଅସୁବିଧା ରହିଛି ବହି ଡେସ୍କ ଓ ବେଞ୍ଚ ଓ ଭୋଜନ କ୍ଷେତ୍ରରେ ସବୁ ସମସ୍ତ ସୁବିଧା ସୁଯୋଗ ରହିଅଛି କିନ୍ତୁ ଏହି ଶୌଚାଳୟ କ୍ଷେତ୍ରରେ ସୁବିଧା ନଥିବା ଯୋଗୁଁ ପିଲାମାନଙ୍କର ଶୌଚାଳୟ ଯିବା କ୍ଷେତ୍ରରେ ଅସୁବିଧା ଦେଖାଯାଉଛି